ହ୍ୟାଲୋ ହାଁ ପେପର୍ ଅଛି କି କି ପେପର୍ ଅଛି କ'ଣଟା କ'ଣଟା ଅଛି ନା କୁହ

ମୋତେ ଓଡ଼ିଆଟା ଦରକାର ମୋତେ ଓଡ଼ିଆଟା ଦରକାର

ଦୁଇ ବଣ୍ଡଲ୍ ଦରକାର ଓଡ଼ିଆର ଦୁଇ ବଣ୍ଡଲ୍ ଦେବେ ହିନ୍ଦୀର ଗୋଟେ ଦେବେ ଏମିତି କରିକି ଗୁଡ଼ାଏ ଦେବେ ହେଲା କେତେ ଲେଖାଁ ନେବେ ହଁ ହଁ ଟିକେ କମ୍ କର ହୁଁ ଓହୋ ଆଚ୍ଛା ହଉ ତାହେଲେ ମୁଁ କାଲିକି ଆସିବି ହେଲା ନେବି ହେଲା ରେଡ଼ି କରିକି ରେଡ଼ି କରିକି ରଖିଥିବ ଆଉ କାଲି କି ଆସି ମୋ ଲୋକ ଆସିକି ନେଇଯିବେ ଆଉ ପେପର୍ ଭଲ କରି ବାନ୍ଧି ବୁନ୍ଧିକି ଜାଗ୍ରତ କରାଇ ଦେବେ ହେଲା ହଁ ହଁ କାଲି କାଲିକି ପଠାଇବି କାଲି ଲୋକ ଆସିକି ନେଇଯିବେ ହୁଁ ସେ ଯେଉଁ ଲୋକ ଆସିବେ ଦୁଇ ଜଣ ଆସିକି ଅଧା ଅଧା କରିକି ନେଇଯିବେ ଆଉ ଏଇ ସକାଳ ଦଶଟା ସୁଦ୍ଧା ଆଚ୍ଛା ଠିକ୍ ଅଛି ହଉ ହଉ ହଁ ଜଲଦି ଜଲଦି ପଠାଇ ଦେବା ଆଉ

ଆରେ ଓଡ଼ିଆର ସେ ସାପ୍ତାହିକ ଦେଇଦେବ ଆଉ ଧରିତ୍ରୀ ଆଉ ହିନ୍ଦୀର କେଇଟା ଦେଇଦେବ ଆଉ ଏକ୍ସପ୍ରେସ୍ ଅଛି ଯେଉଁଟା ସେଇଟା ଦେଇଦେବ ସେଇଟା ଦେଇ ଦେବ ହଁ ଦେବ ଦେଇ ଦେବ ଅ ହ ଓହୋ